ମୋର ମନେ ଅଛି ମୁଁ ଯେତବେଳେ ତାମିଲନାଡ଼ୁରେ ଥିଲି ସେଠି ଗୋଟେ ଲୋକଟେ ମୋର ଦେଖାହେଇଥିଲା ଆମ ଏଇ ଓଡ଼ିଆ ଲୋକଟା କିନ୍ତୁ ବହୁତ ଦିନ ହେଲା ରହିଲାଣି ସିଏ ଆମ ଭାଷା ଭୁଲିଯାଇଥିଲା ସିଏ ଗୋଟେ ଥର ତାକୁ ସିଏ ତାମିଲରେ କଥା ହୁଏ ମୁଁ ସେତବେଳେ ତାମିଲ ମୁଁ ନୂଆ ନୂଆ ଯାଇଥିଲି ମୁଁ କିଛି ବୁଝିପାରେନି ତ ସିଏ ସିଏ ଯେତେବେଳେ ଦେଖାହେଲା ମୋତେ ସେଇ ତାମିଲରେ କଥାବାର୍ତ୍ତା ହେଲା ମୁଁ ତାକୁ କହିଲି ଭାଇ ମୁଁ ଓଡ଼ିଆ ରେ ହିନ୍ଦୀରେ କଥା ହେଇପାରିବି ତମେ ଓଡ଼ିଆ ସେ ସେ ଓଡ଼ିଆ ବି କହିଲା ମୁଁ ଓଡ଼ିଆ ଟିକେ ଟିକେ ଭୁଲିଯାଇଛି ଆଉ ଆଉ ଗୋଟେ ଲୋକକୁ ଡାକିଲା ସିଏ ଟିକେ ସିଏ ବି ଟିକେ ଟିକେ ଓଡ଼ିଆ ଜାଣିଛି ତ ସିଏ ତାମିଲି କହିଲା ଇଏ ମୋତେ ଟ୍ରାନ୍ସଲେଟ୍ କରିକି ତା ଓଡ଼ିଆଟା ମୋତେ କହିଲା ସେଇଟି ସେଇଟି ଯାଇକି ମୁଁ ବି ଟିକେ ତାମିଲ ଟିକେ ଟିକେ ଜାଣିଲି ସବୁ ଭାଷା ଶିଖିଲି ଜାଣିଲି ତାମିଲନାଡ଼ୁ କେମିତି କଣ ଭାଷା ଆଉ ଟ୍ରାନ୍ସଲେଟ୍ କଲି ଏବଂ ତା'ପରେ ପରେ ମୁଁ ସବୁ ଟିକେ ଟିକେ ଜାଣିଲା ପରେ ମୁଁ ଟ୍ରାନ୍ସଲେଟ୍ କଲି ମୁଁ ବି ତାକୁ କହିଲି ସିଏ ବି ମୋତେ କହିଲା ତ ଏମିତି ଭାଷା ଆମେ ଦୁଇ ଜଣ ଜାଣିଲୁ ଯେ ହଁ ଏମିତି ତାମିଲ ଏଇଆକୁ ସବୁ ତାମିଲରେ ଏଇଆ ଏଇଆ କହନ୍ତି ଆମେ ସବୁ ଜାଣିଲୁ